ଯେଉଁ ଆମର ଓଡ଼ିଶାରେ ଚାଷ ଚାଷ କାମ କରିବା ହେତୁ ବିଭିନ୍ନ ପ୍ରକାର ଜିନିଷ ଉପଲବ୍ଧ ହେଇପାରୁଛି ସବୁ ଓଡ଼ିଶାବାସୀଙ୍କୁ ବି ସାରା ଭାରତବାସୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି କାରଣର ଆମର ଏଇ କୃଷି ହିଁ ପ୍ରଧାନ ପ୍ରମୁଖ୍ୟ ଏବଂ ଏଠାରେ ସମସ୍ତେ କୃଷିକୁ ନିର୍ବାହ କରି ଚଳନ୍ତି ପୁରୁଷର ସ୍ଥାୟୀ ବା ଆଧୁନିକର ଯେନ୍ ସରକାରୀ କିମ୍ବା ବେସରକାରୀ ହିସାବରୁ ଟେକ୍ନୋଲୋଜି ଟେକ୍ନୋଲୋଜି ରିସର୍ଚ୍ଚ ଜାତୀୟ ଖାଦ୍ୟ ସୁରକ୍ଷା ଇତ୍ୟାଦି ମିଶନ ସାହାଯ୍ୟରେ ଆମେ ଚାଷୀଙ୍କୁ ବିଭିନ୍ନ ପ୍ରକାର ଡେଭଲପମେଣ୍ଟରୁ ଜଣାଇ ଦେଇପାରିବା ଏବଂ ଚାଷୀର କରାଇବା ବିଭିନ୍ନ ପ୍ରକାର କୀଟନାଶକ ଔଷଧ ଚାଷୀ ଉପରେ ଦିଆହେବ ବିଭିନ୍ନ ପ୍ରକାର ମିଶନ କରାଯିବ ଏବଂ ଏଥିପାଇଁ ଚାଷୀ ପ୍ରତି କିଛି ଆୟ ବେୟର ସୁବିଧା ଦିଆହେବ ତେଣୁ ଯେଉଁ ଆମର ସରକାରୀ ବା ବେସରକାରୀ ଅନୁଷ୍ଠାନରୁ ଯଦି କୌଣସି ଚାଷୀକୁ ବା ଚାଷ କାମ ଉପରେ ଯଦି ତାକୁ ଔଷଧ ଦିଆଯିବ ପରିବା ଦିଆଯିବ ଉନ୍ନତମାନର ବିହନ ଦିଆଯିବ ସେଥିପାଇଁ ସେ ଉନ୍ନତମାନର ସାର ପ୍ରୟୋଗରେ କି ଉନ୍ନତମାନର କୀଟନାଶକ ଔଷଧରେ ବିଭିନ୍ନ ପ୍ରକାରର ଡେଭଲପମେଣ୍ଟ ଗ୍ରୋଥ୍ ହେଇପାରିବ ସେଥିପାଇଁ ଆମର ଯେନ୍ ବେସରକାରୀ ବା ଟେକ୍ନୋଲୋଜି ମିଶନ୍ ଇତ୍ୟାଦିରେ କରିବା ଦ୍ୱାରା ଚାଷୀର ଉନ୍ନତି ହେବ ଏବଂ ସବୁଠାରେ ଖାଦ୍ୟ ପାନୀୟର ବ୍ୟବସ୍ଥା ହୋଇପାରିବ